ହ୍ୟାଲୋ ସାର୍ ମୁଁ ସୌମ୍ୟରଞ୍ଜନ ସାହୁ ମୋର ସାର୍ ଆପଣ କାଲି କାଲି ଫେବୃଆରୀ ଚବିଶି ମୋର ଘର ହେଲା ରାୟଗଡ଼ା ମୁଁ ରାୟଗଡ଼ାରୁ ମୁନିଗୁଡ଼ା ଯିବାକୁ ଚାଁହୁଛି କାଲି ଟିକେ ସଂନ୍ଧ୍ୟା ପାଞ୍ଚଟା ବେଳେ ଆପଣ ଆସିଲେ ମୁଁ ଆପଣଙ୍କୁ ଆପଣଙ୍କ ମୁଁ ଆପଣଙ୍କୁ ମୋ ଆଡ୍ରେସ୍ ସେଣ୍ଡ କରିଦେବି ଆପଣ ଆସିଲେ ମୁଁ ଚିର ଉପ୍ରକୃତ ହେବି ଆମ ଘର ଆଡ୍ରେସ୍ ମୁଁ ଆପଣଙ୍କୁ ସେଣ୍ଡ କରୁଛି ଆପଣ ଦୟାକରି କାଲି ସମୟ ଠିକ୍ ସମୟରେ ଘର ପାଖକୁ ଆସିବେ